ମନୋରଞ୍ଜନ କାହାର ପସନ୍ଦ ନୁହେଁ ତାହା ପ୍ରତ୍ୟେକ ମଣିଷର ପସନ୍ଦ ଯେମିତିକି ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ମନୋରଞ୍ଜନ ଦରକାର ଆଉ ସମସ୍ତେ ମନୋରଞ୍ଜନରେ ରହିବା ପାଇଁ ବି ଆଗ୍ରହ ପ୍ରକାଶ କରନ୍ତି ଗୋଟିଏ ଶିଶୁ ସେ କିଛି ଜାଣିନଥାଏ କିନ୍ତୁ ଗୋଟିଏ ଗୀତ ବାଜିଗଲେ କି କିଛି କୌଣସି ନୃତ୍ୟ ଦେଖିଲେ ସିଏ ବି ତା ଗୋଡ଼ ହାତ ହଲାଇଥାଏ ଆଉ ଯେମିତିକି ଗୋଟିଏ ବୃଦ୍ଧ ଲୋକ ଚାଲି ପାରୁନଥାନ୍ତି କଥା କହି ବି ପାରୁନଥାନ୍ତି ବସିଥିବେ ନୃତ୍ୟ ଦେଖୁଥିବେ ଆଉ କିଛି ଗୀତ ବି ଶୁଣୁଥିବେ ତାଙ୍କୁ ସେ ଶୁଣିକି ତାଙ୍କର ହାତ ଗୋଡ଼ ବି ତାଙ୍କେ ହଲାଇଥାନ୍ତି ତେଣୁ ନୃତ୍ୟ ହେଉଛି ନୃତ୍ୟ ହେଉଛି ସମସ୍ତଙ୍କର ମନୋରଞ୍ଜନର ଏକ ମାଧ୍ୟମ ଯେଉଁଠିକି ଗୋଟିଏ ସ୍ଥାନରେ ଯଦି ମନୋରଞ୍ଜନ ପାଇଁ କିଛି ନୃତ୍ୟ ସଂଗୀତ କିଛି ବି ମନୋରଞ୍ଜନ ପାଇଁ କାର୍ଯ୍ୟକ୍ରମ ହେଉଥାଏ ତା ପ୍ରତ୍ୟେକ ଲୋକ ସେ ଯାଗାକୁ ଯାଇକି ମନୋରଞ୍ଜନ ହୋଇଥାନ୍ତି ଆଉ ଦେଖିବାକୁ ବି ବହୁତ ଭଲ ପାଇଥାନ୍ତି